ହେଲୋ ଭୁଲରେ ବୋଧେ ଆମ ପିଲା ବୋଧେ ଚାବି ଦେଇଦେଇକି ପଳେଇ ଆସିଛନ୍ତି ତାଙ୍କର ମନେ ନାହିଁ ସିଏ ଭୁଲି ଯାଇଛନ୍ତି ଆଉ ଆପଣଙ୍କର ଯାହା ବି ସବୁ ଅସୁବିଧା ହୋଇଛି ଆମେ ଯିବୁ ସବୁ ବୁଝିବୁ ଆପଣ ବ୍ୟସ୍ତ ହୁଅନ୍ତୁନି ବେଡସିଟ୍ ସଫା ହେବ ଏସି ଠିକ ଠାକ୍ ହେବ ସବୁ ଠିକ ଠାକ ହେବ ଆପଣ ବ୍ୟସ୍ତ ହୁଅନ୍ତୁନି ଆପଣଙ୍କ ପାଖକୁ ଗୋଟେ ପିଲା ଯାଉଛି ଏଇକ୍ଷଣି ଆପଣଙ୍କର ଯାହା ସବୁ ଅସୁବିଧା ହେଉଛି ସବୁ ମୁଁ ତ ଯାଇପାରିବିନି ମୁଁ ଆଉ ଗୋଟେ ପିଲାକୁ ପଠାଉଛି ଆପଣ ଯାହା ବି ଅସୁବିଧା ହୋଇଛି ତାକୁ କହିବେ ସେ ବୁଝିବ ନୂଆ ପିଲାଟା ସେ ସେଠିକି ଫ୍ଲୋରରେ ରହିଯାଇଛି ତ ସେଥିପାଇଁ ଅସୁବିଧା ହୋଇଛି ପୁରୁଣା ପିଲାଙ୍କୁ ପଠଉଛୁ ତୁମକୁ କହିବେ ତୁମର ଯାହା ଅସୁବିଧା ତାଙ୍କୁ ଜଣେଇବ ସିଏ ତାପରେ ବୁଝିବେ କୋଉ ଫ୍ଲୋରରେ ଆପଣ ଅଛନ୍ତି ରୁମ୍ ନମ୍ବର ହଉ ଆପଣ ବ୍ୟସ୍ତ ହୁଅନ୍ତୁନି ଆପଣଙ୍କ ପାଖକୁ ପିଲା ପହଞ୍ଚିଯିବେ ଆପଣ ଖାଲି ଅପେକ୍ଷା କରନ୍ତୁ ପିଲା ପହଞ୍ଚିକି ଆପଣଙ୍କୁ ଚାବି ଫିଟେଇକି ଆପଣଙ୍କୁ ବାହାର କରିକି ସେ ରୁମ୍ ସଫା କରିବେ ସବୁ ଠିକ ଠାକ୍ କରିବେ ଏ ସି ବି ଠିକ୍ କରାହେବ ହଁ ନିଶ୍ଚିନ୍ତ ନେବୁ କମ୍ପ୍ଲେନ୍ ନୂଆ ପିଲା ରହିଛି ତ ସେଥିପାଇଁ ପ୍ରୋବ୍ଲେମ ହୋଇଯାଇଛି ପୁରୁଣା ପିଲା ଗଲେ ସବୁ ଠିକ୍ ଠାକ୍ ହୋଇଯିବ ହଁ ହୋଇଯିବ ହଁ ହୋଇଯିବ ଆପଣ ବ୍ୟସ୍ତ ହୁଅନ୍ତୁନି ଆପଣଙ୍କ କତିକି ପିଲା ପିଲା ପହଞ୍ଚିଯିବେ